ମୁଁ ରୋଷେଇ ଘରେ ରୋଷେଇ କରିବା ସମୟରେ ମୋ ପରିବାର ଲୋକ ମଧ୍ୟ ମୋ' ସହିତ ସାମିଲ୍ ରୁହନ୍ତି ସେମାନେ ମଧ୍ୟ ରୋଷେଇ କରିବାରେ ମୋତେ ସାହାଯ୍ୟ କରନ୍ତି ଯେପରିକି ମୋ ପାଇଁ ପରିବା କାଟି ଦିଅନ୍ତି ପାଣି ଯୋଗାଡ଼ କରିଦିଅନ୍ତି ଖାଇବା ସାମଗ୍ରୀ ଆଣି ପାଖରେ ରଖନ୍ତି ଆବଶ୍ୟକ ଉପାଦାନ ଗୁଡ଼ିକ ମଧ୍ୟ ଯୋଗେଇ ଦିଅନ୍ତି ମୁଁ ମଧ୍ୟ ରୋଷେଇ କଲାବେଳେ ସେମାନଙ୍କୁ କୁହେ କେତେ ପରିମାଣର ଲୁଣ ଆବଶ୍ୟକ ପାଣି ଆବଶ୍ୟକ ଓ କେତେ ସମୟ ମଧ୍ୟରେ ରୋଷେଇଟି କମ୍ପ୍ଳିଟ ହୋଇପାରିବ ତାକୁ ମଧ୍ୟ ବୁଝାଇ ଦିଏ ସେମାନେ ମଧ୍ୟ ମୋର ରୋଷେଇକୁ କେମିତି ମୁଁ ପ୍ରସ୍ତୁତ କରେ ତାହାକୁ ଅନୁସରଣ କରନ୍ତି ତାକୁ ଦେଖନ୍ତି ତାକୁ ମଧ୍ୟ ପରବର୍ତ୍ତୀ ସମୟରେ ସେ ତାଙ୍କର ଖାଦ୍ୟ ପ୍ରସ୍ତୁତିରେ ଲଗେଇଥାନ୍ତି ତେଣୁ ମୁଁ ରୋଷେଇ କରିବା ସହିତ ମୋ ପରିବାର ସଦସ୍ୟ ମାନେ ମଧ୍ୟ ମୋ' ସହିତ ସହଯୋଗ କରନ୍ତି ଓ ତାକୁ କିପରି ଭାବରେ ସୁରୁଖୁରୁରେ ରୋଷେଇ ଟି ହୋଇପାରିବ ଓ ସମସ୍ତଙ୍କୁ ଭଲ ଲାଗିବ ଓ ସମସ୍ତଙ୍କ ଦେହ ପାଇଁ କେତେ ଭଲ ହୋଇପାରିବ ତାହା ମଧ୍ୟ ମୋତେ ବତାଇ ଦିଅନ୍ତି ଓ ମୋ ସହିତ ସେମାନେ ଯୋଗଦାନ କରନ୍ତି